ମୁଁ ବହୁତ ପ୍ରକାରର ପତ୍ରିକା ପଢ଼ିଥାଏ କିନ୍ତୁ ମୋର ପ୍ରିୟ ପତ୍ରିକା ଦିନଲିପି ଅଟେ ସେଥିରେ ନିତିଦିନ ଦେଶ ବିଦେଶର ଖବର ଓ ଭାଗ୍ୟ ଭବିଷ୍ୟତ ବିଷୟରେ ସୂଚନା ଦିଆଯାଇଥାଏ ଏବଂ ତାକୁ ପଢ଼ିଲେ ମୁଁ ଦେଶ ବିଦେଶର ଖବର ଜାଣି ପାରିଥାଏ ସେଥିପାଇଁ ଏଇ ପତ୍ରିକାଟି ମୋତେ ପଢ଼ିବାକୁ ବହୁତ ଭଲଲାଗେ